ନମସ୍କାର ମୁଁ ହେଉଛି ଗୋଟେ କୃଷକ ପରିବାରରୁ ତ କୃଷି ହେଉଛି ମୋର ପ୍ରଥମ ବୃତ୍ତି ଏବଂ ଏହି ବୃତ୍ତିକୁ ନେଇ ମୁଁ ବର୍ଷ ବର୍ଷ ଚଳି ଆସେ ଏ ବର୍ଷ ମଧ୍ୟ ତାହା ମୁଁ ପ୍ରୟାସ କରିଥିଲି କିନ୍ତୁ ଏତେ ବର୍ଷ ଚାଷ କଲା ପରେ ମୁଁ ଜାଣିବାକୁ ପାଇଲି ଯେ ଯୋଉ ମୋର ଦ୍ୱିତୀୟ ଉତ୍ପାଦ ହେଉଛି ଯେମିତିକି ପ୍ରଥମ ଉତ୍ପାଦ ମୋର ଧାନ ଏବଂ ଦ୍ୱିତୀୟ ଉତ୍ପାଦ ମୋର ଅନ୍ୟ କିଛି ଯେମିତିକି ଏ ବର୍ଷ ମୁଁ ଆଳୁ ଲଗେଇଥିଲି ଆଳୁ ଲଗେଇଲା ବେଳେ ମୁଁ ତା'ର ଯେଉଁ ବିହନ ରହୁଛି ମୁଁ ତାକୁ କୋଡ଼ିଏ ଟଙ୍କାରେ ଦୋକାନରୁ କ୍ରୟ କରିଥିଲି କିନ୍ତୁ ଯେତେବେଳେ ମୁଁ ତାକୁ ଲଗେଇଲି ତା' ଦେହରେ ମେଣ୍ଟେନାନ୍ସ୍ ବହୁତ ଅଧିକା ଲାଗିଥିଲା ଖର୍ଚ୍ଚ ମତେ ବହୁତ ଅଧିକା କରିବାକୁ ପଡ଼ିଥିଲା ଯାହାକି ବିଭିନ୍ନ ପ୍ରକାର ସାର ଔଷଧ ଏ ସବୁ ବ୍ୟବହାର କରିବାକୁ ପଡ଼ିଥିଲା ଯାହାଦ୍ୱାରା ମୋ ବିଲର ମାଟି ଅର୍ନୁବର ହୋଇଗଲା ଯାହାକି ସବୁବେଳେ ସାର ଏବଂ ବିଭିନ୍ନ ପ୍ରକାର ଔଷଧର ଆବଶ୍ୟକ କଲା ତେଣୁ କରି ମୋର ଆଳୁଟିକୁ ମୁଁ ଖୋଳିଲି ଏବଂ ତା' ଦେହରୁ ଯାହା ମୁଁ ଦେଖିଲି ଦେଖିକି ମୋର ଆଉ ଦ୍ୱିତାୟ ଉତ୍ପାଦ ଉପରେ ଟିକେ ବି ଆଶା ନାହିଁ ମୋର ଆଳୁଗୁଡ଼ାକ ବହୁତ କମ ପରିମାଣର ବାହାରିଲା ଏବଂ ତାହା ଯେତେବେଳେ ବଜାରରେ ମୁଁ ବିକ୍ରୟ କରିବାକୁ ଗଲି ସେତେବେଳେ ଏହା ତା'ର ଯେଉଁ ବିହନ ଥିଲା ବିହନ କିଣା ଦର ଠାରୁ ଅଧା ମାନେ କୋଡ଼ିଏ ଟଙ୍କାରେ ମୁଁ ବିହନ କିଣିଥିଲି କିନ୍ତୁ ବିକ୍ରୀ ହେଲା ଆଳୁ ଦଶ ଟଙ୍କା ଲେଖାଁରେ ତେଣୁକରି ଏ ଦ୍ୱିତୀୟ ଉତ୍ପାଦରେ ମୁଁ ଅନେକ କ୍ଷତି ସହିଛି ଏହାର କ୍ଷତିପୂରଣ ମଧ୍ୟ ମୋତେ ମିଳି ନାହିଁ ତେଣୁକରି ଆ ଦ୍ୱାରା ମଧ୍ୟ ମୋର ବିଲର ମାଟିଗୁଡ଼ିକ ଅର୍ନୁବର ହୋଇଯାଇଛି ବିଭିନ୍ନ ପ୍ରକାର ସାର ଓ ଔଷଧରେ ସେ ବିଷାକ୍ତ ହୋଇଯାଇଛି ତ ଗୋଟିଏ ଅନୁରୋଧ କି ଯଦି ଏଇ ଯୋଉ ବିକ୍ରୟ ଦର ହେଉଛି ୟାକୁ ଯଦି କୌଣସି ପ୍ରକାରେ ବୃଦ୍ଧି କରାଯାଇ ପାରନ୍ତା ତା'ହେଲେ ଦ୍ୱିତୀୟ ଉତ୍ପାଦରେ ଲାଭ ହୁଅନ୍ତା କିନ୍ତୁ ଦ୍ୱିତୀୟ ଉତ୍ପାଦ ଦ୍ୱାରା ନା' ଲାଭ ହେଉଛି ଓଲଟା ବିଲର କ୍ଷତି ସହିତ ଚାଷୀର ମଧ୍ୟ କ୍ଷତି ସହିବାକୁ ପଡ଼ୁଛି ଏହା ହେଉଛି ନକାରାତ୍ମକ ଦୃଷ୍ଟିକୋଣ ତେଣୁ କରି ନକାରାତ୍ମକ ଦୃଷ୍ଟିକୋଣ ଗୁଡ଼ିକୁ ଦେଖିବାକୁ ଗଲେ ଦ୍ୱିତୀୟ ଉତ୍ପାଦର ଅନେକଗୁଡ଼ିଏ ରହିଛି କିନ୍ତୁ ସକାରାତ୍ମକ ଗୁଣ ମଧ୍ୟରୁ ଗୋଟିଏ ମଧ୍ୟ ରହି ନାହିଁ ତେଣୁ କରି ଏଇ ଯେଉଁ ବିହନ ଦରଟିକୁ କମାଇ ବିକ୍ରୟ ଦରକୁ ଅଧିକା କଲେ ଏହା ଲାଭଦାୟୀ ହୁଅନ୍ତା ତ ପ୍ରଥମ ଯେଉଁ ଉତ୍ପାଦକ ଏବଂ କୃଷକ ଯେଉଠି ରହିଛି କୃଷକ ଜଣଙ୍କ ବହୁତ ହଇରାଣରେ ମଧ୍ୟ ୟା ପାଇଁ ପଡ଼ୁଛନ୍ତି ବିଲ ମଧ୍ୟ ଅର୍ନୁବର ହୋଇଯାଉଛି ଏଇ ଯେଉଁ ଅନେକ ସାର ମସଲା ପ୍ରୟୋଗ ଦ୍ୱାରା ତ ଦ୍ୱିତୀୟ ଉତ୍ପାଦର ମୁଁ ଅନେକଗୁଡ଼ିଏ ନକାରାତ୍ମକ ଅନୁଭୂତି ମୁଁ ଏଇଥିରେ ସ୍ପଷ୍ଟ କରିବାକୁ ଚାହୁଁଛି ସବୁ କୃଷକ ଭାଇମାନଙ୍କୁ